ହ୍ୟାଲୋ ଆପଣ ଗୌତମ ଭାଇ କହୁଥିଲେ ମୁଁ ଶ୍ରୀରାମ ବଏଜ ହୋଷ୍ଟେଲରୁ କ୍ଷିତିଶ କହୁଥିଲି ଆପଣଙ୍କ ଦୋକାନରୁ ପରଦିନ ଯେଉଁ ଆଣିଥିଲି ହିମାଳୟର ଯେଉଁ ହେୟାର ଜେଲ୍ ସେ ଏତେ ବେକାର ପ୍ରଡ଼କ୍ଟ କି ମୁଁ ଲଗେଇଲା ପରେ ମୁଁ ଚୁଟି ଉପୁଡ଼ୁଛି ସେ ଚୁଟି ଠିକ୍ ସେ ମାନେ କଳା ହଉନି ଏତେ ବେକାର ପ୍ରଡ଼କ୍ଟ ଆପଣ ରଖୁଛନ୍ତି ଆପଣ ଦୋକାନରୁ ଆଉ ମୁଁ ଆଣିବିନି ସେ ହିମାଲୟ ପ୍ରଡ଼କ୍ଟ ବେକାର ଆପଣଙ୍କ ଦୋକାନରେ ସେଗୁୁଡ଼ା ରଖନ୍ତୁନି ଆପଣ ପାର୍କ ଆଭିନ୍ୟୁ ଆଣି ରଖନ୍ତୁ